ପୌରପାଳିକା ଓ ପଞ୍ଚାୟତ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରିଥାଏ ସେଗୁଡିକ ହେଉଛି ରାସ୍ତା ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ କରିଥାନ୍ତି ଆଲୋକ ଓ ଜଳ ଯୋଗାଣ ପରିମଳ ବ୍ୟବସ୍ଥା କରିଥାନ୍ତି ଜବରଦଖଲ କୁ ଉଛେଦ କରିଥାନ୍ତି ରାସ୍ତା ପାର୍ଶ୍ୱ ନାଳ ନାଳ ନିର୍ମାଣ କରିଥାନ୍ତି ଜନ୍ମ ଓ ଜନ୍ମମୃତ୍ୟୁ ଓ ବିବାହ ପଞ୍ଜିକରଣ କରିଥାନ୍ତି ପଞ୍ଚାୟତ ସମିତିର ରକ୍ଷଣାବେକ୍ଷଣ କରିଥାନ୍ତି ହାଟ ପ୍ରତିଷ୍ଠା ଓ ଯାନି ଯାନିଯାତ୍ରା ପରିଚାଳନା କରିଥାନ୍ତି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁପରିଚାଳନା କରିଥାନ୍ତି ଆଦି ବିଭିନ୍ନ ପ୍ରକାର କାର୍ଯ୍ୟଗୁଡିକ ଆମ ଅଞ୍ଚଳରେ ପୌରପାଳିକା ଓ ପଞ୍ଚାୟତ ଏଇସବୁ କାମ କରିଥାନ୍ତି